ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଶିଳ୍ପ ହେଲା ଇସ୍ପାତ କାରଖାନା ରାଉରକେଲା ଆଉ ନାଲକୋ ନାଲ୍କୋ ହଉଛି ଅନୁଗୋଳ ଆଉ ପ୍ରକ୍ରିୟାକୃତ ଖଣିଜ ପଦାର୍ଥ ଏଇଟା ହେଲା ମାଇନ୍ସ ଯେଉଁଠି କୋଇଲା ବାହାରୁଛି ଆମ ଲକ୍ଷ୍ମଣପୁର ହେଲା ଆଉ ମନୋହରପୁର ହେଲା ସୁନ୍ଦରଗଡ଼ ତାଲଚେର ସେଇଟା ସବୁ ପ୍ରକ୍ରିୟାକୃତ ଖଣିଜ୍ୟ ପଦାର୍ଥର ଶିଳ୍ପକେନ୍ଦ୍ରମାନେ ମାନେ ସେଇଠି ଖଣି ଅଛି ସେଠୁ ଖନ ହେଇକି ସେଇଟା କୋଇଲା ବାହାରେ କୋଇଲା ରହିକି ସେଠି ଇସ୍ପାତ ହୁଏ ଏଠି ବଡ଼ ବଡ଼ ଶିଳ୍ପ ଅଛି ଯେମିତିକି ରାଉଲକେଲା ଫାଷ୍ଟ ଶିଳ୍ପ କେନ୍ଦ୍ର ବହୁତ ବଡ଼ ଆକାର ଅଛି ଏବେ ଆଉ ବଢ଼ିଗଲାଣି ସେଇଟା ସେଥିପାଇଁ ବଡ଼ ବଡ଼ ଗୋଟେ ବଡ଼ ସହର ହେଇଯାଇଛି ଇସ୍ପାତ ସହର ଆଉ ନାଲକୋ ନାଲକୋ ଯେଇଟାକି ଓଡ଼ିଶାର ମେନ୍ ଜାଗାରେ ଅଛି ମାନେ ମିଡ଼ିଲ ଷ୍ଟାରରେ ଅଛି ଯେଉଁଟା ଅନୁଗୁଳ ସହର ଅଛି ସେଟା ସବୁଠୁ ମାନେ ମାନେ ମିଡ଼୍ ପଏଣ୍ଟ ଅଛି ସେଇଟା ବି ଯେଉଁଟାକି ଗମେଣ୍ଟର ଏକା ନାଲକୋର ସେଇଟା ବି ବହୁତ ବଡ଼ ଆକାର ହେଇଛି ସେଠି ବହୁତ ଆମର ଯେଉଁଟା ଇସ୍ପାତ ତିଆରି ହୁଏ ହସ୍ତଶିଳ୍ପ ଆମ ଏପଟେ ଗୋଟେ ପଶ୍ଚିମ ଓଡ଼ିଶାରେ ହସ୍ତଶିଳ୍ପ ଆକାରରେ ସୂତାରୁ ଏକା ଶାଢ଼ୀ ବନାଯାଏ ଯେଉଁଟାକି ସମ୍ବଲପୁରୀ ଶାଢ଼ୀ ବି ହୁଏ ଆଉ ପାଟଶାଢ଼ୀ ବି ହଏ ଆମର ଏଠି ଏକା ଫେମସ୍ ହେଇଛି ଆମ ସୋନପୁର ଶାଢ଼ୀ ସୋନପୁର ଡିଜାଇନରଟା ଆମ ୱାର୍ଲଡରେ ଏକା ଫେମସ ହେଇଯାଇଛି ମାନେ ସୂତା ଆସେ ସେଇଟାକୁ ଶିଳ୍ପୀମାନେ ହାତରେ ଏକା ମାନେ ସୂତା ଗୁରାନ୍ତି ଆଉ ମଆରେ ରଖିକି ଏକା ତାଙ୍କୁ ଭେରାଇଟି ଭେରାଇଟି ମାନେ ଡିଜାଇନ କରନ୍ତି ଲେଟେଷ୍ଟ ଲେଟେଷ୍ଟ ଟାଇପର ସେଇଟା ଏକା ସମସ୍ତେ ମାନେ ଶାଢ଼ୀ ହେଇସାରିଲା ପରେ ସେଇଟା ବିକ୍ରି ହୁଏ ଆମ ଏଠିର ଶାଢ଼ୀ ଏକା ଭାରତ ବର୍ଷ ସବୁଆଡ଼େ ବିକ୍ରି ହଉଛି ଆମ ଓଡ଼ିଶାର ଆମର ଏଇ ୱେଷ୍ଟର୍ଣ୍ଣ ଓଡ଼ିଶାର ସମ୍ୱଲପୁରୀ ଶାଢ଼ୀ ଏକା ବହୁତ ଆକାରରେ ବିକ୍ରି ହଉଛି